ଆଜ୍ଞା ଆମେ ଜଣେ ଚାଷୀ ଆମେ ଚାଷ କରୁଛୁ ଚାଷ କରିକି ଆମର ମାନେ ବେଶୀ ଜମି ନାହିଁ ସେତେବେଳେ ବାପା ଥିଲେ ଆମର ବି ଟିକେ ନାହିଁ ଆମ ଯେଉଁ ନାଁ ଆମର ପଟା ପାଉ ଏବେ ନୂଆ ସିଷ୍ଟମ୍ ହୋଇଗଲା ଆମେ ସେଇ ଧାନ ଯେଉଁ ଚାଷ କରିକି ଯେଉଁ ଅମଳ କରୁଛୁ ସିଏ ଆମେ ସେ ଧାନ ଆମର ତ ମଣ୍ଡିକି ଦେଇ ପାରୁନଉ ଆମ ପାଖରୁ ଯୋଉ ଗାଉଁଲି ସବୁ ଅଛନ୍ତି ବେପାରୀ ସିଏ ନେଇକି ମଣ୍ଡିରେ ଉଚ୍ଚା ରେଟ୍ ବିକ୍ରି କରୁଛନ୍ତି ଆଉ ତାପରେ ଧାନ ଏ ବର୍ଷ ଆଜ୍ଞା ଟିକେ ଇଏ ହେଲା ଏଇ ଯେଉଁ ଗୁଣ୍ଡି ପୋକ ଲାଗିଗଲେ ତାପରେ ଅସଲ ସମୟରେ ଆଜ୍ଞା ପାଣିର ଟିକେ ଅଭାବ ହେଲା ଯେଉଁ ମାନେ ସେଇ ପାଖରୁ ଆମେ ଥିଲା ଧର ଅଳ୍ପ ବିଲ ମଡ଼େଇନୁ ଆଉ କିଛି ବିଲକୁ ଗଲାନାହିଁ ମଣ୍ଡି ପୋକ ଦ୍ୱାରା ଟିକେ ଇଏ ହେଲା ତାପରେ ଚାଷରେ ଆମେ ଯେଉଁ ବାଟରେ ଚାଷ ହାର ତା ଅପେକ୍ଷା ଟିକେ ଧାନ କମିଗଲା କିନ୍ତୁ ରେଟେ ଆମେ ଷୋଳଶହ ପଚାଶରେ କିଛି ଦେଇଥିନୁ ସତରଶହ ପଚାଶରେ ଦେଇଥିନୁ ବର୍ତ୍ତମାନ ମଣ୍ଡିରେ ଧାନ ସେ ଏକୋଉଶ କେତେଟଙ୍କା ଆମେ ଜାଣିନୁ ଆମ କତୁରୁ ଛିଟି କିଟିଆ ବେପାରୀ ନେଇକି ସେମାନେ ଉପକୃତ ହେଉଛନ୍ତି ଆଜ୍ଞା ଚାଷରେ ବି ଆମର ଏଇବର୍ଷ ଟିକେ କମିଲା ନ ହେଲେ ଚାଷ ସବୁବେଳେ ଭଲ ହୁଏ ସେ ବି ଧାନ ଅମଳର ବି ଟିକେ ବ୍ୟତିକ୍ରମ ଘଟିଲା ସବୁ ଭଲ